କ'ଣ ରୋଷେଇ କରିବି କହୁନାହାନ୍ତି

ଡାଲ୍ମାରେ ନଡ଼ିଆ ଦେଇକି କରିବି ନା କ'ଣ କେଉଁ ତରକାରୀ କରିବି ବେଶି ମସଲା ପକେଇବିନି ତାହେଲେ କହୁଛନ୍ତି ହଁ କେତେ ଜଣଙ୍କ ପାଇଁ ରୋଷେଇ ହେବ

ଆଉ କିଛି ଆଣିବନି କି

ରାଗ ପଡ଼ିବଟି ଆପଣ ତ କହୁଛନ୍ତି ପୂଜା ହେବ କିଛି ପିଠା ବନା ହେବ କି କେଉଁ କେଉଁ ପିଠା କରିବି କହୁନାହାନ୍ତି କେତେଜଣ ଆସିବେ ପୂଜାକୁ ମଣ୍ଡାପିଠା ମାନେ କେଉଁ ପୁର ଦେବି ନଡ଼ିଆ ପୁର ନା ଆଉ କ'ଣ ଦେବି ଆଉ କେତେଜଣଙ୍କ ପାଇଁ ଭାଇନା ଆସିଲେ ହଁ ଟିକେ ଡେରି ହେବ ଏତେ ଜଲ୍ଦି କ'ଣ କରିହେବ ଏକୁଟିଆ କ'ଣ ମୁଁ ପାରିବି ଆପଣ ଟିକେ ସାହାଯ୍ୟ କଲେ ଭଲ ହୁଅନ୍ତା ଆଉ ପନିର ତରକାରୀ କରିଲେ କେମିତି ହୁଅନ୍ତା ଆଜି ତ ସୋମବାର ଅଛି ନା ହ ହଉ ଠିକ୍ ଅଛି କରିବା ଆଉ ହଉ ଠିକ୍ ଅଛି ରଖୁଛି